ରାୟଗଡ଼ାର ନିକଟରେ ଏକ ପାହାଡ଼ ଅଛି ନିୟମ ଯାହାର ନାମ କି ନିୟମଗିରି ତା ପାଖରେ ଅନେକ ଆଦିବାସୀ ଲୋକ ବସବାସ କରନ୍ତି ସେମାନଙ୍କର କାରିଗର ଅତ୍ୟନ୍ତ ରମଣୀୟ ଅଟେ ସେମାନଙ୍କର ସଂସ୍କୃତି ମଧ୍ୟ ବହୁତ ସୁନ୍ଦର ଅଟେ ସେମାନେ ସେମାନଙ୍କର ହାତ ତିଆରି ବିଭିନ୍ନ ପ୍ରକାର ଜିନିଷକୁ ସମସ୍ତଙ୍କୁ ବିକ୍ରି କରିବାକୁ ଦେଇଥାନ୍ତି ସେମାନଙ୍କ ହାତ ତିଆରି କାରିଗରୀ ବହୁତ ସୁନ୍ଦର ହୋଇଥାଏ ସେମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସୁନ୍ଦର ତାଙ୍କର ବେଶଭୂଷା ଦେହ ବିଭିନ୍ନ ପ୍ରକାରର ହୋଇଥାଏ ସେମାନେ ଝୁଣା ଆଦି ବିକ୍ରି କରିଥାନ୍ତି